ଆଜ୍ଞା ଆମ ଓଡ଼ିଶାରେ ତ ସବୁକ୍ଷଣି ବାତ୍ୟା ଚାଲି ରହିଥାଏ ତ ଏହି ସମୟରେ ମଧ୍ୟ ବାତ୍ୟା ହେଉଛି ମୁଁ ଖାଇବାକୁ କିଛି ନଥିଲା ବୋଲି ଘରେ ମୁଁ ରେଷ୍ଟୁରାଣ୍ଟରୁ ଅର୍ଡ଼ର କରିଦେଇଥିଲି ଆପଣଙ୍କ ହୋଟେଲରୁ ବ୍ରାହ୍ମଣୀ ହୋଟେଲରୁ ଅର୍ଡ଼ର କରିଦେଇଥିଲି ତ ଆପଣ ମୋତେ ଖାଇବା ଆଣିକି ପଠାଇଛନ୍ତି ଆମ ଘର ଆପଣଙ୍କ ହୋଟେଲରୁ କୋଡ଼ିଏ କିଲୋମିଟର ଦୂର ଖାଇବା ଆଣିକି ଡେଲିଭରି କରୁଛନ୍ତି ନା ଖାଇବା କିଛି ଢାଳି ହେଇଛି ନା ସେ ପ୍ୟାକେଟ୍ରୁ କିଛି ବି ଏପଟ ସେପଟ ହେଇନି ଖାଇବା ଯେମିତିକୁ ସେମିତି ପୁଣି ଠିକ୍ ସମୟ ଭିତରେ ମଧ୍ୟ ପହଞ୍ଚାଇଛନ୍ତି ଆପଣଙ୍କର ଏଇ ଯୋ ସର୍ଭିସ୍ ଦେଖିକି ମୁଁ ବହୁତ ଖୁସି ଆପଣଙ୍କ ପ୍ରାଇସ୍ ବି ଏତେ ଅଧିକ ନୁହେଁ ଏତିକି ଫ୍ୟାସିଲିଟି ସହିତ ଯେତିକି ପ୍ରାଇସ୍ ହେବା କଥା ଆପଣଙ୍କ ପ୍ରାଇସ୍ ବି ସେତିକି ଖାଇବାର ଟେଷ୍ଟ ମଧ୍ୟ ଭଲ ଅଛି ଗରମ ଖାଇବା ସଠିକ୍ ସମୟରେ ମଧ୍ୟ ଆଣି ପହଞ୍ଚାଇ ପାରିଛନ୍ତି ଆପଣଙ୍କର ବ୍ୟବହାର ମଧ୍ୟ ଭଲ ଖାଇବାର ଯେତିକି ସବୁ ପରିମାଣ ରହିବା କଥା ତାହା ବି ବହୁତ ଭଲ ଧନ୍ୟବାଦ ଜଣାଇବାକୁ ଚାହିଁବି ଆପଣଙ୍କୁ ଏତେ ଭଲ ଆପଣଙ୍କର ସର୍ଭିସ୍ ହେଇଥିବାରୁ